ମୋର ଗୋଟିଏ ସୁନ୍ଦର ବଗିଚା ଅଛି ସେହି ବଗିଚାରେ ମୁଁ ଭିନ୍ନ ଭିନ୍ନ ଦେଶୀ ଉଦ୍ଭିଦଗୁଡ଼ିକୁ ଅନ୍ତର୍ଭୁକ୍ତ କରିଛି ସେହି ଉଦ୍ଭିଦ ଦେଶୀ ଉଦ୍ଭିଦଗୁଡ଼ିକୁ ଯେଉଁ ଗଛର ମାନେ ଚାରା ଗଛ ରହୁଛି ମୁଁ କାହିଁକିନା ଗଛ ହେଉଛି ମଣିଷ ଜୀବନର ସବୁକିଛି ଏହି ଗଛ ମଣିଷକୁ ନିଶ୍ୱାସ ଅଙ୍ଗାରକାମ୍ଲ ଅମ୍ଳଜାନ ଅମ୍ଳଜାନ ନେବାକୁ ଦେଉଛି ଅଙ୍ଗାରକାମ୍ଳ ସିଏ ନେଉଛି ଆମକୁ ଅମ୍ଳଜାନ ଦେଉଛି ଏହି ଉଦ୍ଭିଦଗୁଡ଼ିକୁ ମୁଁ ନିଜ ବଗିଚାରେ ଅନ୍ତର୍ଭୁକ୍ତ କରିକି ଦିନରାତି ତାକୁ ଯତ୍ନ ନେଉଛି ଯାହାଫଳରେକି ସେ ଆମକୁ ମଧ୍ୟ ନିଜର କିଛି ସମୟ ଦେଉଛି